ଆମେ ଯେତେବେଳେ ଛୋଟ ପିଲା ଥିଲୁ ଗାଁ ଗହଳିର ପିଲା ଥିଲୁ ତ ସେତେବେଳେ ଆମେ ମାନେ କ'ଣ କରୁନା ପାଠପଢ଼ା ତ ହୁଏ ତଥାବି ଆମେ ଆମକୁ ମାନେ ଏକଲା ଟାଇମ୍ ମିଳେ ଫ୍ରି ଟାଇମ୍ ମିଳେ ପାଠପଢ଼ା ଯେତେବେଳେ ନଥାଏ ଆମେ ଆମେ ଚା ପାଞ୍ଚଟା ଚାରିଟା ପରେ ଆମେ ଖେଇବା ପାଇଁ ଯାଉ ଖେଳୁ ସ୍କୁଲରେ ମଧ୍ୟ ଅଧଘଣ୍ଟା ଘଣ୍ଟାଏ ଖେଳ ଟାଇମ୍ ଥାଏ ଆଉ ସେଠୁ ଆସିଲା ପରେ ବି ଘରେ ଖେଳୁ ଘରକୁ ଆସୁ ଖେଳିବା ପାଇଁ ଖେଳିବା ଟାଇମ୍ରେ ଆମେ ଖେଳ ତ ଆମକୁ ଭଲ ଲାଗେ ତା'ସହିତ ବିଭିନ୍ନ ପ୍ରକାର ଖେଳା ଆମେ ଖେଳୁ ଲୁଚା ଲୁଚି କ୍ରିକେଟ ତ ଆମର ପ୍ରିୟ କ୍ରିକେଟ ଖେଳୁ ଲୁଚା ଲୁଚି ଖେଳୁ ତା'ପରେ ବାଟି ବାଟି ହେଲା ମେନ୍ ବାଟି ଖେଳୁ ତା'ପରେ ବାସ୍କେଟ୍ ବଲ୍ ଖେଳୁ ଡାଗର ବୁଆ ଏସବୁ ଜିନିଷ ଛୋଟ ପିଲାବେଳରେ ମାନେ ଯେଉଁ ଗୁଡ଼ାକ ଆମ ସବୁଠୁ ଭଲ ଖେଳ ଥିଲା ଆମେ ଛୋଟ ପିଲାବେଳେ ଏଇ ଏଇ ସବୁ ଜିନିଷକ ସ୍କୁଲରୁ ଆସିବା ପରେ ସ୍କୁଲରେ ମଧ୍ୟ ଖେଳୁ ତେଣୁ ଛୋଟ ପିଲା ବହୁତ ଭଲ ସେ କଟିଥିଲା ଯେହେତୁ ଆମେ ସବୁ ସାଙ୍ଗସାଥି ମାନେ ଏକ ହେଇକି ଖେଳୁ ତ ବହୁତ ଭଲ ସେ କଟିଥିଲା ଛୋଟପିଲା ଦିନ